ମୁଇଁ ଧ୍ୟାନ ଯୋଗ ପ୍ରାଣାୟମ୍ କର୍ସିଁ ଆମର୍ କପାଲ୍ଭାତୀ ଅନୁଲମ୍ ବିଲୋମ୍ କର୍ବାର୍କେ ଆମ୍କେ ନିହାତି ପଡ଼୍ବା ସକାଲୁ ଉଠ୍ଲେ ବ୍ୟାୟାମ୍ ସମସ୍ତେ ପ୍ରାଣୟମ୍ ବ୍ୟାୟାମ୍ କରବାର୍ କଥା ଦେଖ ଆମେ ଗାଡ଼ି ଗୁଟେ ରଖ୍ଲେ ବ୍ୟାୟାମ୍ ଭଲିଆ ଗାଡ଼ିକେ ସଫା କରୁଛୁଁ ଗାଡ଼ିକେ ଯେ ସଫା କରୁଛୁଁ ଆମର୍ ଶରୀର୍କେ ବ୍ୟାୟାମ୍ ନାଇ କଲେ ସଫା ନାଇ ହୁଏ ସେଥିକା'ଯେ ଗାଡ଼ିକେ ଚଲାବାକେ ଯେନ୍ତା ସଫା ଦରକାର୍ ଶରୀର୍କେ ଚଲାବାର୍ କା'ଯେ ବ୍ୟାୟାମ୍ ପ୍ରାଣାୟମ୍ ଧ୍ୟାନ୍ ସବୁ ଦର୍କାର୍ ଯଦି ଗୁଟେ ଲୋକ୍ ଧ୍ୟାନ୍ ପ୍ରାଣାୟମ୍ ବ୍ୟାୟାମ୍ କରୁଛେ ତାହାକେ କେବେବି ରୋଗ ନାଇ ହୁଏ ରୋଗରେ ନି ପଡ଼େ ଇ ବିପି ସୁଗାର୍ ହେବାକେ ନି ପଡ଼େ ଆମେ ଅନେକ୍ ଜାଗାକେ ଔଷଧ୍ ପାଇଁ ଦୌଡ଼ିବାକେ ନାଇ ପଡ଼େ ଇ ଶରୀର୍ ଯେବେ ଠିକ୍ ହେବା ଆମର୍ ପରମାୟୁ ବଢ଼୍ବା ମସ୍ତିଷ୍କ ଠିକ୍ ରହେବା ମନ୍ ଠିକ୍ ରହେବା ଶୀର୍ଷାସନ୍ କର୍ମା ପ୍ରାଣାୟମ୍ କର୍ମା ଆଉ ଭ୍ରାମିରି ପ୍ରାଣାୟମ୍ କର୍ମା ବେଲେ ଆମର୍ ସ୍ମରଣଶକ୍ତି ବଢ଼୍ବା ଶୀର୍ଷାସନ୍ କର୍ମା ବୟସ୍ ରହେବା ଠିକ୍ ଅଛି କୌଣସି ବ୍ୟାୟାମ୍ ଯଦି ନାଇଁ କର୍ମା ବେଲେ ଆମେ ରୋଗରେ ସବୁବେଲେ ଶଢ଼୍ମା ଚିନ୍ତାଗ୍ରସ୍ତ ରହେମା ଛୋଟ୍ ଛୋଟ୍ କଥାରେ ଚିଡ଼ଚିଡ଼ାପଣ୍ ଆମର୍ ବଢ଼ିଯିସି ସେଥିକା'ଯେ ବୋଲି ଆମ୍କେ ସଦାବେଲେ ଇ ରୋଗ୍ ପାଇଁ ମୁକ୍ତି ପାଇଁ ସଦାବେଲେ ବ୍ୟାୟାମ୍ ଦରକାର୍ ବ୍ୟାୟାମ୍ କର୍ମା ପ୍ରାଣାୟମ୍ କର୍ମା ଧ୍ୟାନ୍ରେ ରହେମା ବେଲେ ଆମର୍ ମାନସିକ ଜିନିଷ୍ଟା ବହୁତ୍ ଠିକ୍ ରହେବା ମନ୍ ଠିକ୍ ରହେଲେ ସବୁକିଛି ଠିକ୍ ରହେବା ଆମର୍ ପ୍ରଫୁଲ୍ଳ ମନ୍ ରହେବା ଯିଏ ପ୍ରାଣାୟମ୍ ବ୍ୟାୟାମ୍ ଧ୍ୟାନ୍ ନାଇ କର୍ବାର୍ ତାର୍ ବିଚଳିତ ମନ୍ ସଦାବେଲେ ରହୁଛେ ଜା'ଣା ଖାଏଲେ ବି ତା'କେ ପସନ୍ଦ୍ ନାଇ ଯାହାର୍ନେ କଥାହେଲେ ବି ତା'କେ ସୁବିଧା ନାଇ ଇ ବ୍ୟାୟାମ୍ କର୍ବାର୍ କା'ଯେ ମତେ ବହୁତ୍ ପସନ୍ଦ୍ ଲାଗ୍ସି ସେଥିର୍ଲାଗି ମୁଇଁ ବ୍ୟାୟାମ୍ କର୍ସିଁ ଆଉ ସବ୍କେ କର୍ବାର୍କେ କହୁଛେଁ